ଓଡ଼ିଶାବାସୀମାନେ ସମସ୍ତେ ଓଡ଼ିଆ କହସନ୍ ଆଉ ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ଭାଷା ଆଉ ଓଡ଼ିଆ ଭାଷା ଆମର ସଂସ୍କୃତିକି ଏବଂ ପରିଚୟକେ ବହୁତ ହିସାବରେ ପ୍ରଭାବ କରିଛି ପ୍ରଭାବିତ କରିଛି ଯେନ୍ଟାକି ଜଣେ ଯଦି ମାତୃଭାଷା ନିି ଜାନି ବଲେ ସେ ତାର ମାଆର ଭାଷା କିଛି ଜାଣିନି ମାତୃଭାଷା ମାନେ ମାଆର ଭାଷା ଯଦି ଜଣେ ଛୁଆ ମାଆର ଭାଷାକେ ଜାଣିିନେ ପାର୍ବାର୍ ହୁଏ ତ ସେ ଆଉ କିଛି କିଛି ଜାଣିବି ନାଇଁପାରେ ଆଉ ଯେହେତୁ ଆମକୁ ବହୁତ ସ୍କୁଲ୍ରେ କଲେଜ୍ରେ ନିଜର ମାତୃଭାଷା ପଢ଼୍ବାର୍ ପଡ଼ୁଛି ଏଇଟା ଗୋଟେ ବହୁତ ଖରାପ କଥାଏ କାରଣ ଯଦି ଜଣେ ଛୁଆ ନିଜର ମାତୃଭାଷା ଜାଣିଛେ ସେ ପଢ଼ବା କାଁ କରି ଯଦି ଜଣେ ଆମେ ଧରି ନୁ ଆମେ ଯଦି ଇଂରାଜୀ ଜାଣିନି ଆମେ ଇଂଲିଶ୍ ପଢ଼୍ମା ଆମେ ମ୍ୟାଥ୍ ଜାଣିନି ଆମେ ମ୍ୟାଥ୍ ପଢ଼୍ମା ତ ଆମେ କାଣା ଓଡ଼ିଆ ନିଜାନି ଯେ ଓଡ଼ିଆ ପଢ଼୍ମା କି ଓଡ଼ିଆ ଭାଷା ଆମ୍କୁ ଭଲ୍ସେ ଲେଖିନି ଆନି ନିଆସି କି ଭଲ୍ସେ କହିନିଆସି ଯେ ଆମେ ସେତାକି ଶିଖ୍ମା ଏଇଟା ଗୋଟେ ବହୁତ ଖରାପ ଲାଗ୍ସି ମୋତେ ବେଲେ ବେଲେ କି ଏଇ ଭାଷାକେ ଆମକୁ ଆର୍ ହେଉଛି ଆମର ମାତୃଭାଷା ଏଇଟା ଇ ଭାଷାରେ ଆମେ ସବୁଦିନ ଇ ଭାଷାରେ ବଞ୍ଚି ଆସିଛୁଁ ଇ ଭାଷା କହିିକିରି ବଞ୍ଚି ଆସିଛୁଁ ଇ ଭାଷା ଲେଖିକିରି ବଞ୍ଚି ଆସିଚୁଁ ଇ ଭାଷାରେ ଖେଲିକରି ବଞ୍ଚି ଆସିଛୁଁ ଆମେ ଆଉ ଇ ଭାଷାକେ ଆମକୁ ଶିଖ୍ବାର୍କେ ଫେରି ଫରି ସ୍କୁଲ୍ରେ ହେଉ କଲେଜ୍ରେ କରି ସବୁରେ ଆମକୁ ଓଡ଼ିଆ ଭାଷାକେ ଫେର୍ ପଢ଼ାଯାଉଛି ଏନ୍ତା ଏଇଟା ଟିକେ ଠିକ୍ ନୁହେଁ ମୋତେ ବିଲ୍ ଲାଗ୍ସି ଏଇଟା ଆମ ସଂସ୍କୃତିକ ସବୁବେଲେ ବଞ୍ଚେଇକିରି ରଖିଚି କାରଣ ଦେଖୁଁ ଆମର୍ ଭାରତ ଗୋଟେ ସେକୁୁଲାର କଣ୍ଟ୍ରିଏ ଇିନ ସବୁବେଲେ ପୁରା ଡ଼ାଇଭରସିଟି ରହିଚାଲିଛି ସମଲପୁରୀର ଭାଷା ଅଲଗା ସମଲପୁରୀର ଭଷା ଅଲଗା ସମଲପୁରୀର ଖାଇବାର୍ ପିଇବାର୍ ଅଲଗା ସମଲପୁରୀର ଚାଲିଚଲନ୍ ଅଲଗା ହେନ୍ତା ଓଡ଼ିଆ ଭାଷା ବି ଗୋଟେ ଆମର ଓଡ଼ିଶାର ବହୁତ ବଡ଼ ସଂସ୍କୃତି ଆମର ଓଡ଼ିଆ ଗୀତ ନାଚ ବାଦ୍ୟ ସବୁଆଡ଼େ ବି ଫେମସ୍ ହଉଛେ ଧୀରେ ଧୀରେ କି ଏଇଟା ଆମକୁ ବହୁତ ଇଏରେ ପ୍ରଭାବିତ କରିଛି